ମୁଁ ଦଶଟାରୁ ସ୍କୁଲ୍କୁ ଯାଏ ସ୍କୁଲ୍ର ପାଠ ପଢ଼ି ଚାରିଟା ବେଳେ ଘରକୁ ଫେରେ ଘରେ ଚାରିଟା ପରେ ଘରେ ସ୍କୁଲ୍ରୁ ଆସି ଖାଏ ଖାଇକି ଖେଳା ବୁଲା କରେ ଖେଳା ବୁଲା ସରିଲା ପରେ ସନ୍ଧ୍ୟା ସମୟରେ ପ୍ରାଇଭେଟ୍ ଟ୍ୟୁସନ୍କୁ ଯାଏ ସେଠାରେ ଯାଇ ସ୍କୁଲ୍ରେ ଯେଉ ପାଠ ଗୁଡ଼ାକ ଜାଣିନଥାଏ କି ଭଲ ଭାବରେ ବୁଝିନଥାଏ ସେଇଗୁଡ଼ାକୁ ନେଇ ଇସ୍କୁଲ୍ରେ

ସେ ସାର୍ଙ୍କ ପାଖରେ କହେ ସାର୍ ସାର୍ ସେ ବିଷୟରେ ସବୁ ମୋତେ ଭଲ ଭାବରେ ବୁଝେଇ ଦିଅନ୍ତି ଆଉ ସ୍କୁଲ୍ରେ ଏତେ ପିଲାଥିବାରୁ ମୁଁ ଭଲ ଭାବରେ ସେ ପାଠ ଗୁଡ଼ାକ ବୁଝି ପାରିନଥାଏ ବୁଝିବା ପାଇଁ ବି ଖରାପ ଲାଗିଥାଏ ଲାଜ ଲାଗିଥାଏ କାଳେ ଏତେ ପିଲା ଭିତରେ କେହି ଛୁଆ ଯଦି ସାର୍ଙ୍କୁ ପଚାରିଲା ବେଳେ କେହି ଛୁଆ ଯଦି ହସି ଦେବେ ସେଥିପାଇଁ ଖରାପ ଲାଗେ ସେହି ପାଠ ସବୁ ଆସି ପ୍ରାଇଭେଟ୍ ଟ୍ୟୁସନ୍ରେ ଆଲୋଚନା କରେ ଏବଂ ସେଟା ସାର୍ଙ୍କୁ ସବୁ ପଚାରେ ଆଉ ସାର୍ ମଧ୍ୟ ସବୁ ବତେଇ ଦିଅନ୍ତି ଆଉ ଭଲ ଭାବରେ ମୁଁ ମାର୍କ୍ ବି ରଖେ ଆଉ ପ୍ରାଇଭେଟ୍ ଟ୍ୟୁସନ୍ରେ ପାଠ ପଢ଼ି ଅଧିକା ମାର୍କ୍ ରଖେ ସେ ସବୁ ସବଜେକ୍ଟ୍ରେ ଆଗେଇଥାଏ ଆଉ ସେସବୁ ନେଇ ସ୍କୁଲ୍ରେ ଦେଲେ ମୁଁ ଭଲ ଭାବରେ ମାର୍କ୍ ରଖିଥାଏ ଆଉ ସେ ପ୍ରାଇଭେଟ୍ରେ ସ୍କୁଲ୍ ଟ୍ୟୁସନ୍ରେ ସବୁ ଭଲ ଭଲ ଭାବରେ ସବୁ ବିଷୟ ପଢ଼ା ପଢ଼ାନ୍ତି ଭଲ ମାର୍କ୍ ବି ରଖେ ରଖେ